ଆମ ଅଞ୍ଚଳରେ ପାଳନ ହେଉଥିବା ବର୍ଷକରେ କେତେ ପର୍ବ ପାଳନ ହୁଏ ସବୁ ପର୍ବ ମାନଙ୍କରେ ସବୁ କିର୍ତ୍ତୀ ନୀତି ସବୁ ଅଲଗା ହୋଇଥାଏ ଯେମିତିକି କାର୍ତ୍ତିକ ମାସରେ ସମସ୍ତ ବୟସ୍କ ସ୍ତ୍ରୀ ଲୋକ ମହିଳା ପୁରୁଷ ସମସ୍ତେ ମିଶିକରି କାର୍ତ୍ତିକ ମାସରେ ଜଗନ୍ନାଥ ମନ୍ଦିର ଯାଇ ମାସ ସାରା ସେଇଠି ରହି ଜପତପ କରନ୍ତି କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସେଇ ସେ ପରମ୍ପରା ପାଳନ୍ତି ଗୁରୁବାରରେ ମାଣବସା ଲକ୍ଷ୍ମୀ ପୂଜା କରନ୍ତି ସେମିତି ଦଶହରାରେ ଦଶହରା ପୂଜା କରନ୍ତି ଦେବୀପୂଜା ସବୁ ରୀତିନୀତି ଅନୁସାରେ ଅଷ୍ଟମୀରେ ଅଷ୍ଟମୀ ପୂଜା ଯେକୌଣସି ବର୍ଷ ଯାକର ପର୍ବ ପର୍ବାଣୀ ଥାଏ ସବୁ ରୀତିରେ ଅଲଗା ଅଲଗା ପାଳନ କରାଯାଇଥାଏ ତୀର୍ଥ ବ୍ରତ ବି କରନ୍ତି ଯେମିତି ପର୍ବ ପର୍ବାଣୀ ପଡ଼ିଲେ ଭଗବାନଙ୍କୁ ଡାକନ୍ତି ଆମେ ତ ହିନ୍ଦୁ ଧର୍ମ ଓଡ଼ିଆ ଘର ଆମର ହିନ୍ଦୁ ଧର୍ମ ଆମେ କ'ଣ କରୁନା ସବୁବେଳେ ହିନ୍ଦୁ ଧର୍ମ ପାଳନ କରୁ ଆମର ହିନ୍ଦୁରେ ପ୍ରଥମ ଗୁରୁ ହେଲେ ଭଗବାନ ହେଲେ ଆମ ବାପା ମା' ବାପା ମା'ଙ୍କ ସହିତ ଆମେ ଆଉ ଅନ୍ୟ ବି ଭଗବାନଙ୍କୁ ପରେ ଡାକୁ କାହିଁକିନା ସକାଳୁ ଉଠିଲେ ବାପା ମା' ଙ୍କୁ ନାମ ପ୍ରଣାମ କରୁ ତା ବାଦ ସ୍ନାନ ସାରିକରି ଆସିଲେ ଆମେ ଠାକୁରଙ୍କୁ ଡାକୁ ଠାକୁରଙ୍କ ଘରେ ଠାକୁର ପୂଜା କରୁ ପ୍ରାର୍ଥନା କରୁ ସନ୍ଧ୍ୟା ହେଲେ ବି ସନ୍ଧ୍ୟା ଆଳତୀ ଦେଇ ଠାକୁରଙ୍କ ଘରେ ପ୍ରାର୍ଥନା କରୁ